ଆମେମାନେ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ କରିବା ଦରକାର ସଂସ୍କୃତିରେ କଳାକୃତି ନାଟ୍ୟ ସଙ୍ଗୀତ ନୃତ୍ୟ ଏହିସବୁ ସଂସ୍କୃତିରେ ହୋଇଥାଏ ଶିଶୁମାନେ ଆଗରେ ଗୋଟିଏ ଗୋଟିଏ ପୁସ୍ତକ ଥିଲା ତାହାର ନାମ ବର୍ଣ୍ଣବୋଧ ପୁସ୍ତକ ସେଥିରେ ବହୁତ ଶିଶୁମାନେ ବହୁତ କିଛି ଶିଖି ପାରିଛନ୍ତି ସେଥିରୁ ଓଡ଼ିଆରୁ ଓଡ଼ିଆ ସଂସ୍କୃତିରୁ ହିଁ ସାହିତ୍ୟ ହେଇଛି ଆଗରେ ସଂସ୍କୃତରେ କଥାବାର୍ତ୍ତା ହେଉଥିଲୁ ଏବେ ଆମେ ଓଡ଼ିଆରେ କଥାବାର୍ତ୍ତା ହଉଛୁ ସେଥିପାଇଁ ସବୁ ଦେଶରେ ସଂସ୍କୃତରେ ବେଶୀ ବେଶୀ ଲୋକ ବୁଝିପାରୁନାହାନ୍ତି ଏବେ ଓଡ଼ିଆ ଭାଷାରେ ସମସ୍ତେ ବୁଝିପାରନ୍ତି ଆମ ଦେଶରେ ଆଉ ଏଇ ସାଂସ୍କୃତିକ ଯୁବପିଢ଼ି ମାନ ଏବେ ଓଡ଼ିଆ ଏହିସବୁ ଭାଷାରେ ପ୍ରଚଳିତ ହୋଇଛନ୍ତି ଏବେ ସଂସ୍କୃତିର ଐତିହ୍ୟ ବଢ଼ିଚାଲିଛି ସାଂସ୍କୃତିକ ସାଂସ୍କୃତିକ ପରିସଂସ୍ଥା ଆମ ଦେଶରେ ବଢ଼ି ଚାଲିଛି ଆମ ଦେଶରେ ସାଂସ୍କୃତିକ ଏକ ସଜାଡ଼ିବା ଦରକାର ସାଂସ୍କୃତିକ ସଂରକ୍ଷଣ ରହିବା ଦରକାର ଆମେମାନେ ସଂରକ୍ଷଣ କରିଲେ ଆମ ଦେଶ ଭଲ ରହିବ ଆମ ଦେଶରେ ସଂସ୍କୃତରୁ ହିଁ ସବୁ ନାଟ୍ୟକୃତି କଳାକୃତି ନୃତ୍ୟ ସଙ୍ଗୀତ ଏହିସବୁ ଆସିଛି